ମୁଁ ପରିବାରେ ପନିପରିବା ବଗିଚାରେ ଫଳ ପନିପରିବା ଫୁଲ ବହୁତ ଥର ସବୁ କ୍ଷେତ୍ରରେ ମୁଁ ଏସବୁ କାମ କରେ ମୋତେ ବହୁତ ଭଲ ଲାଗେ ଯେ କି ଗଛମାନଙ୍କ ସହିତ ସେମାନଙ୍କୁ ଛୋଟରୁ ବଡ଼ କରିବା ସେମାନଙ୍କର ଯତ୍ନ ନେବା ସେମାନଙ୍କ ଫଳ ଫୁଲ କେମିତି ହେବ କେମିତି ଧରିବ କୌଣସି ସାର ଦେଲେ କଣ ହେବ ସେସବୁ ମୋତେ ବହୁତ ଭଲ ଲାଗେ ମୁଁ ସବୁ କ୍ଷେତ୍ରରେ ଛୋଟରୁ ଗଛ ଲଗେଇ ତାକୁ ପାଣି ଦେଇ ସାର ଦେଇ ଖତ ଦେଇ ସେମାନଙ୍କୁ ଛୋଟରୁ ବଡ଼ କରେ ସେମାନଙ୍କ ଫଳ ଫୁଲ ଆସିବା ଯାଏ ସେମାନଙ୍କୁ ପଛରେ ଲାଗି ପାଣି ଔଷଧ ଦେଇ ସେମାନଙ୍କୁ ଭଲ ଭାବେ କୁଡ଼ା ଦେଇ ତାଙ୍କର ଯତ୍ନ ନେଇ ଭଲରେ ବଗିଚାରେ ଆମେ ଫଳ ବଢ଼ିବାକୁ ବହୁତ ଭଲ ଲାଗେ ସେଇ ଫଳକୁ ଆମେ ପୁଣି ନିଜେ ଖାଉ ଆଉ ଅଧିକାଂଶ ଫଳ ହେଲେ ଆମେ କିଛି ବଜାରରେ ବି ତାକୁ ବିକ୍ରି କରି ନିଜର ପରିବାର ପାଇଁ କିଛି ପଇସା ରୋଜଗାର କରିଥାଉ ସେଇ ଫଳ ଗୁଡ଼ିକ ଛୋଟ ଯେତେବେଳେ ଗଛ ଲଗେଇବୁ ଆମେ ଷ୍ଟାର୍ଟ କରୁ ଗଛ ଚାରା ଲଗାଇବା ବାଡ଼ି ହାଣାହଣି ସଂଶୋଧନ କରି ଚାରା ଲଗାଇ ଚାରାର ହୁଡ଼ା ଦେଇ ହୁଡ଼ା ଟେକି ତାକୁ ପାଣି ଦେଇ ତା'ର ସାର ଦେଇ ତାକୁ ଆମେ ବଢ଼େଇଥାଉ ଗଛ ବଢ଼ିଲା ପରେ ଫୁଲ ଫଳରେ ଯେତେବେଳେ ଭରି ଆସେ ମନକୁ ବହୁତ ଖୁସି ଆନନ୍ଦିତ ଲାଗେ ସେଇ ଫଳ ଫୁଲ ଦେଖି ମନ ଯେତେବେଲେ ଭରିଯିବ ମୋ କଷ୍ଟ ଯେଉଁ ମୁଁ କରିଥିଲି ତାହାର ଯେଉଁ ଫଳଟା ମୋତେ ମିଳିଛି ମୁଁ ସେଇ ପାଇଁ ବହୁତ ଖୁସି ହୁଏ ଖୁସି ଲାଗେ ବହୁତ ଆନନ୍ଦିତ ହୁଏ